କେବେ କେବେ ଅଛି ମ୍ୟାରେଜ୍ ପାଞ୍ଚଦିନ ଭିତରେ ଅଛି ବୋଇଲେ ଏତେ ରିସେଣ୍ଟ ତ କରିହବନି ଆଗରୁ ତ ଆପଣଙ୍କର ବହୁତ ବହୁତ କାମ ଅଛି ତଥାପି ଯଦି ଆପଣ ପାଞ୍ଚଦିନ ନା ଆଉ ଟିକେ ଲେଟ୍ ହେବ ଲେଟ୍ ହେଲେ ଚଳିବ ଆଡ଼ଜଷ୍ଟ କରିବା ପାଇଁ ବର୍ତ୍ତମାନ ତ ଦୋକାନରେ ପିଲା ବର୍ତ୍ତମାନ ତ କମ୍ ଅଛନ୍ତି ତ ମୋତେ ବି ଟାଇମ୍ ହେଉନି ତଥାପି ଆପଣ ଆଜି ଆଣିବେ ନା କାଲି ଦେବେ କହୁଛନ୍ତି ନାହିଁ ନାହିଁ ଆଜି ଆଜି ଆଣିକି ଦେବେ ନା କାଲି ଦେବେ ନା କ'ଣ କରିବେ କ'ଣ ଆଜି ଆଜି ଦେବେ ଆଜ୍ଞା କୁହନ୍ତୁ କୁହନ୍ତୁ ଆଜି ଦେଲେ ଗୋଟେ ଆଚ୍ଛା ଆଜି ଦିଅନ୍ତୁ କିଛି ନାହିଁ ଆପଣ ଆଜି ଆଣି ପାଞ୍ଚଟା ଛଅଟା ଭିତରେ ସନ୍ଧ୍ୟା ଛଅଟା ଭିତରେ ଆପଣ ଦେଇ ଦିଅନ୍ତୁ ଆଉ ମୁଁ ଦେଖୁଛି ଗୋଟେ ପିଲାକୁ ଡ଼ାକିବାକୁ ପଡ଼ିବ କିନ୍ତୁ ଏକ୍ସଟ୍ରା ଚାର୍ଜ ଟିକେ ଦେବାକୁ ପଡ଼ିବ କାହିଁନା ଯେଉଁ ପିଲା ଆସିବ ସେଇଟା ରାତିରେ ହିଁ କରିବାକୁ ପଡ଼ିବ ସେ ରାତିରେ କଲେ ଏକ୍ସଟ୍ରା ଚାର୍ଜ ନେବେ ଯଦି ଆପଣଙ୍କର ଅରଜେଣ୍ଟ ଦରକାର ତା'ହେଲେ କିଛି ଏକ୍ସଟ୍ରା ଚାର୍ଜ ଦେବାକୁ ପଡ଼ିବ ଗୋଟେ ବ୍ଲାଉଜ୍ ତ ବର୍ତ୍ତମାନ ଏମତି ଡିଜାଇନ୍ ଉପରେ ଆସୁଛି ପ୍ଲେନ୍ ପ୍ଲେନ୍ ବ୍ଲାଉଜ୍ କରିଲେ ତ ଆପଣ ସେମତି ଜେନେରାଲ୍ ପ୍ଲେନ୍ ବ୍ଲାଉଜ୍ ଆମେ ନେଇଯାଉଛୁ ବର୍ତ୍ତମାନ ଦେଢ଼ଶହ ଦୁଇଶହ ଟଙ୍କା ନେଇଯାଉଛୁ ଶହେ ଅଶୀ ଟଙ୍କା ଦେଢ଼ଶହ ଟଙ୍କା ନେଇଯାଉଛୁ ଆଉ ଯଦି ଡିଜାଇନ୍ ଉପରେ ହବ ଆପଣ ମ୍ୟାରେଜ୍ କଥା କହୁଛନ୍ତି ମାନେ ତ ସେଇଟା ଆପଣଙ୍କ ଅଢ଼େଇ ଶହ ତିନିଶହ ଟଙ୍କା ପଡ଼ିଯିବ

ନା ନା ନା ନାହିଁ ଡିଜାଇନ୍ ନାହିଁ ଡିଜାଇନ୍ ଡିଜାଇନ୍ରେ ପିଲା ଅଲଗା ଅଛନ୍ତି ତା'ଦେହରେ ସେ ଟେନସନ୍ ନିଅନ୍ତୁନି ଆପଣ ଡିଜାଇନ୍ଟା ଦେଖିବେ ଆପଣ କହିବେ ବୋବାଲ ପୁରା ଫାଇନ୍ ଡିଜାଇନ୍ ଆସିବ ତା'ପାଇଁ ସ୍ୱତନ୍ତ୍ର ପିଲା ଅଲଗା ଅଛନ୍ତି ସେ ଡିଜାଇନ୍ ପାଇଁକି ପିଲା ଦୁଇଟା ପିଲା ସ୍ୱତନ୍ତ୍ର ଅଲଗା ଅଛନ୍ତି ସେ କେବଳ ଡିଜାଇନ୍ କରିବା ପାଇଁ

କିଛି ହଁ ମାନେ ଲାଙ୍ଗା ଲାଙ୍ଗା ଲାଙ୍ଗା ବ୍ଲାଉଜ୍ଟା ତ ଟିକେ କାମ କାମ କ'ଣ କରିବା କହୁଛନ୍ତି ହେଇଟା ଆପଣ ଘିତିକି ଆସିବେ ଭଉଣୀକୁ ସାଙ୍ଗରେ ଘିତିକି ଆସିଲା ପରେ ଲାଙ୍ଗାର ଯେଉଁ ବ୍ଲାଉଜ୍ଟା କାମ ହୁଏ ସେଇଟା ଫିଟିଙ୍ଗ ହିସାବରେ କାମ କରାଯାଏ ସେମିତି ଡାଇରେକ୍ଟ ଆମ ଅନୁମାନିକ କରିପାରିବୁନି ନା ସିଏ ଆସିକି ମାପ ଦେଲା ପରେ ଆମେ ତା' ବ୍ଲାଉଜ୍ ସାଙ୍ଗରେ ଲାଙ୍ଗାଟା ଫିଟିଙ୍ଗ କରିକି ଦିଆଯାଏ କାହିଁନା ଦୋକାନରୁ କିଣିଲେ ସେଇଟା ଫିଟିଙ୍ଗ ଆସେନି ସେଥିପାଇଁ ପିଲା ଆସିଲେ ଆପଣ ଘିତିକି ଆସନ୍ତୁ ଭଉଣୀକୁ ଏଇଠି ମାପ ନେଇକି ଏକାଥରେ ଫିଟିଙ୍ଗ କରିଦିଆହେବ ବହୁତ ବହୁତ ବଢ଼ିଆ ଲାଗିବ କିଛି ନାହିଁ ଆସନ୍ତୁ ସନ୍ଧ୍ୟାବେଳେ ଛଅଟା ବେଳେ ଆସନ୍ତୁ ସାଙ୍ଗ ହେଇକି ଆସନ୍ତୁ ସେ ସେ ଟେନସନ୍ ସେ ଟେନସନ୍ ନିଅନ୍ତୁନି ଆରାମ ସେ ବଢ଼ିଆ ହବ କିନ୍ତୁ ଆଗରୁ ଆପଣଙ୍କୁ କହୁଛି ଏୟା ଯେ ଟିକେ ଏକ୍ସଟ୍ରା ଚାର୍ଜ ପଡ଼ିବ କାହିଁନା ଯେଉଁ ପିଲା ସବୁ ରାତିରେ ହିଁ କାମ କରିବେ ଅରଜେଣ୍ଟ ହେଲେ ଟିକେ ଏକ୍ସଟ୍ରା ଚାର୍ଜ ଦେବାକୁ ପଡ଼ିବ ହଁ ଠିକ୍ ଅଛି